ହ୍ୟାଲୋ ରାଜେଶ ଭାଇ ହଁ ମୁଁ ରାକେଶ କହୁଥିଲି ରାଜେଶ ଭାଇ ହଁ ଗତବର୍ଷ ଆମେ ଭୁବନେଶ୍ୱର ଯାଇଥିଲେ ଶିବରାତ୍ରି ଦେଖିବାକୁ ଆଉ ଆପଣଙ୍କର ଗାଡ଼ି ଆମେ ଭଡ଼ାରେ ନେଇଥିଲେ ହଁ ଏଥର ପୁରୀ ଯିବା ପୁରୀ ଯିବା ପୁରୀ ଏଥର ରଥଯାତ୍ରା ଦେଖିବାକୁ ହଁ କେତେ କଣ ଭଡ଼ା ଲାଗିବ ହଁ ଠିକ ଅଛି ଗତବର୍ଷ ଟିକିଏ କମେଇକି ନେଇଥିଲେ ଏ ବର୍ଷ ଟିକିଏ ବଢ଼େଇ ଦେଲେ ଆପଣ ଭଡ଼ାଟା ହଁ ହେଉ ଭଡ଼ାଟା ଟିକିଏ କମେଇ ଦିଅନ୍ତୁ ଚିହ୍ନା ଲୋକ ତ ଆଉ ହଁ ପଇଁତିରିଶହ କରନ୍ତୁ ହେଉ ଯିବା ଏଥର ତାହେଲେ କାଲି କିଛି ଭଡ଼ା ରଖନ୍ତୁ ନାହିଁ କାଲି ପାଇଁ କିଛି ଭଡ଼ା ରଖନ୍ତୁ ନାହିଁ ଯିବା ମିଶିକି ଯିବା ଗୋଟିଏ ଦିନ ତ ଆଉ ହଁ ରଥଯାତ୍ରା ଦେଖିକି ଫେରିଯିବା ରାତିରେ ଫେରିବା ହଁ ଭାଇ ଚିହ୍ନିଲେ ନା ନାହିଁ ହଁ ଆଉ ଆପଣଙ୍କର ସେହି ବୋଲେରୋ ଗାଡ଼ି ହିଁ ବୁକିଂ କରିବେ ହଁ ବୋଲେରୋ ଗାଡ଼ି ଟା ଭଡ଼ାରେ ଧରିକି ଯିବା ଅଲଗା ଗାଡ଼ି ଆଣିବେନି ଗତ ବର୍ଷ ଯେଉଁ ବୋଲେରୋ ଗାଡ଼ି ନେଇଥିଲେ ଭୁବନେଶ୍ୱର ସେଇଟା ହିଁ ଯିବା ଯେ ଆପଣ କେଉଁଠି ଅଛନ୍ତି ଆଜି ଭଡ଼ା ନାହିଁ ତ ହେଉ କାଲି ସକାଳ ଦଶଟା ବେଳେ ଗାଡ଼ି ଲଗେଇଦେବେ ଆମ ଘରେ ହଁ ଫୁଲବାଣୀ ମାଷ୍ଟ୍ରପଡ଼ା ଛକରେ ଗାଡ଼ି ରଖିବେ ହଁ ଠିକ ଅଛି ଆମେ ଦଶଟା ବେଳକୁ ରେଡ଼ି ହୋଇକି ଥିବୁ ହଁ ହେଉ ଭାଇ କାଲିକୁ ଭେଟ ହେବା ରଖୁଛି ହେଉ